ରାଇସ୍ କୁକର୍ରେ ଯେତେ ଡବା ଚାଉଳ ଦେବି ସେତେ ଡବା ତା'ର ଡବଲ ପାଣି ଦେବି ରାଇସ୍ କୁକର୍ରେ ପାଣି ଦେଇ ପାଣି ଟିକେ ଟିକେ ଉଷୁମ ହେଲା ପରେ ଚାଉଳ ଦେଇଦେବି ଚାଉଳ ଦେଲା ପରେ ଧୀରେ ଧୀରେ ଭାତ ଅଟୋମେଟିକ୍ ହେଇ ରାଇସ୍ କୁକର୍ ବନ୍ଦ ହେଇଯିବ ପ୍ରେସର୍ କୁକର୍ ପ୍ରେସର୍ କୁକର୍ ଆମେ କ'ଣ ଡାଲି ସିଝାଉଛି ଗ୍ୟାସ୍ରେ ବସେଇଲେ ଅଧିକ ଟାଇମ୍ ଲାଗିବ ପ୍ରେସର୍ କୁକର୍ରେ ଡାଲି ଦେଇ ତିନିଟା ଚାରିଟା ସିଟି ମାରିଲେ ଡାଲି ପୁରା ସିଝିଯିବ ସେଥିପାଇଁ ଆମେ କମ ଟାଇମ୍ରେ ଆମର ରୋଷେଇ ହେଇଯିବ ଇଣ୍ଡକ୍ସନ୍ ଚୁଲା ଚୁଲିରେ ଆମେ କ'ଣ କରୁଛେ କ୍ଷୀର ଉଷୁମ କରୁଛି ଚା ବନେଉଛି ଗ୍ୟାସ୍ ଟିକେ କମ୍ ଲାଗୁଛି କରେଣ୍ଟ ବି କମ୍ ଇଏ ହଉଛି ବିଲ୍ କମ ଆସୁଛି ଇଣ୍ଡକ୍ସନ୍ ଚୁଲିରେ